ଆମ ଓଡ଼ିଶା ପୁରା କଳାକୃତରେ ପୁରା ପରିପୁର୍ଣ୍ଣ ଏଠାରେ ଯୁଆଡ଼େ ଦେଖିବ କଳା କାରିଗରୀ ନିଶ୍ଚୟ ହୋଇଛି ଏହାର ବହୁତ ବହୁତ ପିପିଲିର ଚାନ୍ଦୁଆକୁ ନେଇକି ଇଆଡ଼େ ପୁରୀର ନେଇକି ଜଗନ୍ନାଥ ମନ୍ଦିର ନେଇକି କୋଣାର୍କ ନେଇକି ସବୁଆଡ଼େ ଯୁଆଡ଼େ ବି ଯିବ ତ କେବଳ କଳାକୃତ ହିଁ ପାଇବ ସେଥିପାଇଁ କଳିଙ୍ଗ ଏଇଟା କଳିଙ୍ଗ ପାଇଁ ନା ଦିଆ ହୋଇଯାଇଛି ଏବଂ କଳିଙ୍ଗରେ ବହୁତ ବହୁତ ଓଡ଼ିଶାରେ ବହୁତ ବହୁତ ଜିନିଷ ବି ଅଛି ବୁଲା କରିବା ପାଇଁ ଭ୍ରମଣ କରିବା ପାଇଁ ବହୁତ ଶିକ୍ଷା ବି ଅଛି ବହୁତ ସାଂସ୍କୃତିକ ବି ଅଛି ଆମର ଏଇଠି ଓଡ଼ିଶୀ ଡ୍ୟାନ୍ସ ବି ଅଛି ଓଡ଼ିଶୀ ଓଡ଼ିଶୀ ଓଡ଼ିଶୀ ଓଡ଼ିଶୀ ବି ଡ୍ୟାନ୍ସ ଅଛି ଆଉ ଓଡିଆମାନଙ୍କ ପ୍ରିୟ ଭାଷା ବି ଅଛି ସମ୍ବଲପୁରୀର ଡ୍ୟାନ୍ସ ବି ଅଛି ନୃତ୍ୟ ଏବଂ ବିଭିନ୍ନ ପ୍ରକାର କଳାକୃତି କିମ୍ବା କାରିଗରୀ ଯାହାକି ଜିଲ୍ଲାରେ ପୂରା ଅନ୍ୟାନ୍ୟ ପୁରୀରେ ଯେପରି ଅଛି ଜଗନ୍ନାଥ ମନ୍ଦିର ଏବଂ ସେଠି ବି ଅଛି ବହୁତ ବିଭିନ୍ନ ପ୍ରକାର ସାମୁଦ୍ରିକ ଜୀବ ଏବଂ ଜଗନ୍ନାଥ ମନ୍ଦିର ଯେହେତୁ ଆମର ଚାରଟି ଧାମରୁ ମୁଖ୍ୟ ଧାମ ସିଏ ଜଗନ୍ନାଥ ମନ୍ଦିର ମୁଖ୍ୟ ଧାମ ଆଉ ଏପଟେ ଅଛି ଆମ ସୂର୍ଯ୍ୟ ମନ୍ଦିର ଯାହାକୁ ସୂର୍ଯ୍ୟ ମନ୍ଦିର ସନ୍ ଅଫ୍ ଟେମ୍ପଲ୍ ଯାହାକୁ କୁହନ୍ତି ସୂର୍ଯ୍ୟ ମନ୍ଦିର ଯାହାକି ସିଏ ଅଛି ବହୁତ କଳାକୃତି ଏବଂ ଆକୃତି ସୂର୍ଯ୍ୟ ମନ୍ଦିର ଯେଉଁ ଚକ୍ର ଅଛି ତାଙ୍କ ରଥର ଚକ୍ର କୁହନ୍ତି ପୁରାତନ କାଳରେ

ପ୍ରଥମ କିରଣ ଯେଉଁ ସୂର୍ଯ୍ୟଙ୍କର ସିଏ କୋଣାର୍କ ମନ୍ଦିରରେ ପଡ଼େ କୁହନ୍ତି ଆଉ ହୁଏ ବି ଆଉ ଏପଟେ ବହୁତ ବିଭିନ୍ନ ରାମଚଣ୍ଡୀ ବି ଅଛି ରାମଚଣ୍ଡୀ ବି ଅଛି ଆଉ ଖଣ୍ଡଗିରି ଆଉ ବହୁତ ବିଭିନ୍ନ ପ୍ରକାର ଭଲ ଭଲ କଳାକୃତିର ପରିପୁର୍ଣ୍ଣ ଓଡ଼ିଶା